ଆମ ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ହୋଇଥାଏ କୂଅ ପୋଖରୀ ସବୁ ଶୁଖିଯାଇଥାଏ ଗୁଳୁଗୁଳି ହୁଏ ପବନ ଜମା ବି ହୁଏନି ବର୍ଷାଦିନରେ ଅଧିକ ବର୍ଷା ହୋଇଥାଏ ବିଲବାଡ଼ି ସବୁ ଏକାକାର ହୋଇଯାଏ ଫସଲ ସବୁ ନଷ୍ଟ ହୋଇଯାଇଥାଏ ଶୀତଦିନରେ ଅଧିକ ଶୀତ ହୋଇଥାଏ ଶୀତରେ କମ୍ପୁଥାଏ ଏଇଭଳି ଆମ ନୟାଗଡ଼ ଜିଲ୍ଲାର ଜଳବାୟୁ ହୋଇଥାଏ